ହଁ ମୁଁ ବିଭିନ୍ନ ପ୍ରକାର ବୈଠକ ଯେମିତି କି ଅନଲାଇନ୍ରେ ବୈଠକ ଯୋଗ ଦେଇଛି ସେଥିରେ ପାଖାପାଖି ଆମର ଶହେ ଜଣ କେଉଁଠିକି ପାଞ୍ଚଶହ ଜଣ ଲୋକ ଅନଲାଇନ୍ରେ ଆମର ମିଟିଂ ହୋଇଥାଏ ଆଉ ଏଇ ମିଟିଂଟା ସବୁଠୁ ଭଲ କାରଣ ଏଥିରେ ଆମକୁ ଗୋଟେ ଜାଗାକୁ ଯିବାକୁ ପଡ଼େ ନାହିଁ ନିଜ ଘରେ ବସି ଆମେ ଏଇ ମିଟିଂରେ ଯୋଗ ଦେଇପାରୁଛୁ ସବୁ କଥା ବୁଝିପାରୁ ସମସ୍ତେ ସମସ୍ତଙ୍କୁ ମଧ୍ୟ ଦେଖିପାରନ୍ତି ଆଉ ସମସ୍ତଙ୍କର କଥାଟାକୁ ଆମେ ଶୁଣି ପାରୁ ଆଉ ଏଥିରେ ସମୟ ଅପଚୟ ହୁଏ ନାହିଁ କିନ୍ତୁ କିଛି କାରଣ ପାଇଁ ଏହା ମଧ୍ୟ ଖରାପ କାରଣ ଏଥିରେ ଅସୁବିଧା ହୋଇଥାଏ ଯାହା ଯଦି ଆମର ଅନଲାଇନ୍ ସିଷ୍ଟମ୍ଟା ଯଦି ଭଲ ଥିବ ତା'ହେଲେ ଆମେ ଏଥିରେ ଭଲ ସେ ସମସ୍ତଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିବା ଯଦି ଅନଲାଇନ୍ ଇଣ୍ଟରନେଟ୍ର ପ୍ରୋବ୍ଲେମ୍ ଥିବ କିମ୍ବା କାହାର ମୋବାଇଲ ହଉ ବା ଲ୍ୟାପଟପ୍ ହଉ ଏ ଯଦି ଭଲ ଚାଲୁନଥିବ ତା'ହେଲେ ଏ ମଧ୍ୟ ଅସୁବିଧା ଯାହା କି ଆମେ ତାଙ୍କ କଥା ଶୁଣିବାରେ ଆମ କଥା ସେମାନଙ୍କୁ ଶୁଣିବାରେ ବହୁତ ଅସୁବିଧା ହୋଇଥାଏ ଆଉ ଆଉ କିଛି କଥା ବୁଝିପାରିନଥାଉ କିନ୍ତୁ ଯେଉଁମାନଙ୍କର ନେଟୱାର୍କର ନେଟୱାର୍କ ଠିକ ଠାକ ଥିବ ତା'ହେଲେ ସେ କ୍ଷେତ୍ରରେ ଏହା ବହୁତ ଲାଭଦାୟକ ଆଉ ମଣିଷ ମାନଙ୍କ ପ୍ରତ୍ୟେକ ଲୋକର ଜୀବନକୁ ଅତି ସରଳ ସୁନ୍ଦର କରିପାରିବ